ହଁ ମୁଁ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇଥିଲି ଆମ ଗାଁରେ ସବୁ ସ୍ତ୍ରୀ ଲୋକମାନଙ୍କୁ ନେଇକି ଗୋଟେ ରୋଷେଇ ପ୍ରତିଯୋଗିତା ହେଇଥିଲା ସେଥିରେ ମୁଁ ଭାଗ ନେଇଥିଲି ସେଥିରେ ମୁଁ ପିଠା ପ୍ରସ୍ତୁତ କରିଥିଲି ସୁଜି ମୁଁ ପିଠା ତିଆରି କରିଥିଲି ସୁଜି ପିଠାରେ ପ୍ରଥମେ ପାଣି ଗରମ କରିକି ସେଥିରେ ସୁଜି ପକେଇକି ଗୋଟେ ମିଶ୍ରଣ ପ୍ରସ୍ତୁତ କରିଥିଲି ତା'ପରେ ନଡ଼ିଆ ଚିନି ଏସବୁ ଦେଇକି ଗୋଟେ ପୁର ପ୍ରସ୍ତୁତ କରିଥିଲି ସୁଜି ଦିହରେ ଚିନିକି ଚିନି ପୁରକୁ ଦେଇକି ଭଜା ମଣ୍ଡା ତିଆରି କରିଥିଲି ଭଜା ମଣ୍ଡା ତା'ପରେ କାକେରା ତାକୁ ତେଲରେ ଛାଣିଥିଲି ତା'ପରେ ଭଜା ମଣ୍ଡା ବା କାକେରା ପିଠା ପ୍ରସ୍ତୁତ ହେଇଥିଲା ତାକୁ ସମସ୍ତେ ଖାଇଥିଲେ ତିଆରି ସରିଲା ପରେ ସମସ୍ତେ ଖାଇଥିଲେ ଖାଇକି ସମସ୍ତେ ଖୁସି ହେଇଥିଲେ ଖୁସି ହେଇକି ପଚାରି ଥିଲେ କେଉଁଥିରେ ତିଆରି କରିଛୁ ତ ମୁଁ କହିଥିଲି ସୁଜିରେ ତିଆରି କରିଛି ବୋଲି

ଅଭିଜ୍ଞତା ଆଉ